ଆମର୍ ଗ୍ରୁପ୍ ଏସ୍ ଏଚ୍ ଜି ଗ୍ରୁପ୍ ଗୁଟେ ଭଲ୍ ଚାଲିଛେ ସେନେ ମୁଇଁ କାମ୍ କର୍ସିଁ ଆରୁ କାମ୍ କର୍ଲା ପରିଶ୍ରମିକ ବି ମିଲ୍ସି ମା 'ମାନ୍କେ ବୁଝାସିଁ ଏସ୍ ଏଚ୍ ଜି ମା'ମାନ୍କେ ଆରୁ ସେମାନେ ଉନ୍ନତି କେନ୍ତି କରି କର୍ବେ ସେ ଦିଗ୍ନେ ବି ସାହାଯ୍ୟ କର୍ସିଁ ତ ବ୍ଳକ୍କେ ବି ପଞ୍ଚାୟତ୍କେ ଗାଁନେ ବି ଯେ କୌଣସି ମିଟିଂ ପତର୍ ହେଲେ ମା'ମାନ୍କେ ନେଇକରି ବି ସାମିଲ୍ କର୍ସିଁ ସେନୁ କିଛି ଉନ୍ନତି ପାଇବାର୍ଲାଗି କିଛି କାମ୍ ପାଇବାର୍ ଲାଗି ବି ସେମାନେ ନିଜେ ଜାନ୍ସନ୍ ନିଜର୍ ପାଇଁ ନିଜେ ବି ଲଢ଼୍ସନ୍ ଆରୁ ସେ କାମ୍କେ ହାସଲ୍ କର୍ସନ୍ ଆନ୍ସନ୍ ବହୁତ୍ ଖିସି ହେସନ୍ ଆରୁ ସେମାନ୍କେ ଯେନେ ଅସୁବିଧା ହେଲେ ମୁଇଁ ସାଙ୍ଗ୍ ବି ଦେସି ବେଙ୍କ୍କେ ହୋଉ କି ବ୍ଲକ୍କେ ହଉ କି ପଞ୍ଚାୟତ୍କେ ହେଲେ ମୋତେ ନିକରି ଯାଏସନ୍ ମୋତେ ବହୁତ୍ ଖୁସି ଲାଗ୍ସି ମୁଇଁ ଏସ୍ ଏଚ୍ ଜି ମା'ମାନକର୍ନିକେ କାମ୍ କର୍ସି ତ ବହୁତ୍ ଖୁସି ଲାଗ୍ସି ତାଙ୍କର୍ କାମ୍ କରି କରି ମୋତେ ବହୁତ ଉନ୍ନତି ବି ମନ୍ ବି ବହୁତ୍ ଆନନ୍ଦ୍ ଲାଗ୍ସି ତାଙ୍କର୍ ସେବା କର୍ବାର୍ଲାଗି ଯେହେତୁ ନେଇଁ ଜାନ୍ବା ସେମାନେ ନିକରି ଗଲେ ଆମେ ବି ଜାନ୍ସୁଁ ସେମାନେ ବି ପାଇପାର୍ସନ୍ କିଛି ସୁବିଧା ପତର୍